ଆମର୍ ଘରକେ ଯେନ୍ କୁନିଆ ଆଇସନ୍ ଅତିଥୀ ଆଇସନ୍ ମୁଁ ଭଲ୍ ମାନ୍ ସମ୍ମାନ୍ କର୍ସୁଁ ଅତୀଥି ହେଉଛନ୍ ତ ଭଗବାନ ଏଁ ଅତିଥିମାନଙ୍କୁ ଆଉ ଅନାଦାର୍ କରବୋ ସେମାନଙ୍କୁ ଭଲ୍ ସମ୍ମାନ୍ କରସୁଁ ତାକର୍ ଲାଗି ମନ୍ ପସନ୍ଦ୍ ଜିନିଷ୍ମାନେ ରୋଷଇ କର୍ସୁଁ ସବୁ ଜିନିଷ୍ ଯେନ୍ଟାକେ ତାଙ୍କୁ ଭଲ୍ ଲାଗ୍ସି ସବୁ ଜିନିଷ୍ ରୋଷେଇ କରସୁଁ

ମଟନ୍ ରାନ୍ଧ୍ସିଁ ଡ଼ାଲି ଶାଗ ଚଟଣି ଏମ୍ତି ବହୁତ୍ ଜିନିଷ୍ ହେ ପାପଡ଼୍ ଚିକେନ୍ ଚିପ୍ସ୍ ସବୁ ଜିନିଷ୍ ତାକର୍ କରସୁଁ ଆସିଲାକୁ ତାହାକୁ ପହେଲା ଲେମ୍ୱୁପାଣି ଦେସୁଁ ତାଙ୍କର ହାଲ୍ଚଲ୍ ଟିକେ ପୁଛସୁଁ ନାସ୍ତା ଦେସୁନୁ୍ ନାସ୍ତାରେ ତାହାକୁ ଯେଣ୍ଟା କି ପସନ୍ଦ୍ ଆଏବା ଧରି ନିଅ ଯେନ୍ଟା କି ବିସ୍କୁଟ୍ ମିକଶ୍ଚର୍ ସିଙ୍ଗଡ଼ାହଉ ଚି ହଉ କି ଆଲୁଚପ୍ ହଉ କି ରୁଟି ହଉକି ପୁରୀ ହଉ କି ଯେକୌଣସି ଜିନିଷ୍ ବି ନାସ୍ତାରେ ପେହେଲା ଖାଏବେ ତାପରେ ତାଙ୍କର ଖାଏବାର ସୁବିଧା କର୍ସୁନ୍ ଯେନ୍ ସବୁ ଜିନିଷ୍ ତାଙ୍କର ଭୋଜନ୍ କରସୁଁ ଆଉ ତାପରକୁ ଗଲାବେଲେ ବି ତାହାକୁ ଟିକେ ଚାଏ ନାସ୍ତା ଲାଗି ପଚାରସୁଁ ଚାଏ ନାସ୍ତା ଦେଇ ଦେସୁଁ ନହେଲେ ଲେମ୍ୱୁପାଣି ହଉକି କେନ୍ ଡ଼୍ରିଙ୍କ୍ ହେଉ ଦେଇଦେସୁଁ